ସାଧାରଣତଃ ଦେଖିବାକୁ ଗଲେ ମଣିଷ ହେଉଛି ଏକ ମାନେ ସବୁବେଳେ ନିଜକୁ ବ୍ୟସ୍ତ ରଖୁଥିବା ଏକ ଜୀବ ବା ସାମାଜିକ ପ୍ରାଣୀ ସେଥିପାଇଁ ମଣିଷ ସୁଖରେ ବଞ୍ଚିବା ପାଇଁ ହେଲେ ତା'ର ଖୁସି ବା ହସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ସେହି ଦିଗରେ ଦେଖିବାକୁ ଗଲେ ନୃତ୍ୟ ହେଉଛି ଏକ ମାଧ୍ୟମ ସେହି ନୃତ୍ୟ ଦ୍ୱାରା କ'ଣ ହୁଏ ନା ମନୁଷ୍ୟର ପଞ୍ଚଇନ୍ଦ୍ରିୟ ଯେଉଁଟା ରହୁଛିକି ସେ ପଞ୍ଚଇନ୍ଦ୍ରିୟର କ'ଣ ହେବ ନା ପଞ୍ଚାଇନ୍ଦ୍ରିୟ ମୁକ୍ତ ଭାବରେ ସେ ଚଳପ୍ରଚଳ କରିପାରିବେ ଯାହା ଦ୍ଵାରାକି ମଣିଷ ମସ୍ତିଷ୍କରେ ଚାଲୁଥିବା ଚିନ୍ତା ଧାରାର କ'ଣ ହେବ ନା କିଛି ନୂତନ ଉନ୍ମାଦନା ସୃଷ୍ଟି ହେବ ଏବଂ ସେ ପୂର୍ବ ଅପେକ୍ଷା ମାନେ ତା'ର ମାନେ କଷ୍ଟମୟ ଜୀବନଠାରୁ ମୁକ୍ତି ପାଇ ପାରିବ ଆଉ ସେ ନୃତ୍ୟ ମାଧ୍ୟମରେ କ'ଣ ହୁଏ ନା ସେ କଷ୍ଟମୟ ବା ଦୁଃଖ ଜଞ୍ଜାଳ ପାରିବାରିକ ଜୀବନରୁ ସେ ମୁକ୍ତ ଲାଭ କରିଥାଏ ଏବଂ ସେ ନିଜକୁ ଏମିତି ଏକ ଦୁନିଆରେ ହଜାଇ ଦିଏ ଯେ ସେମିତି ସେ ଏକ ସ୍ୱର୍ଗ ସୁଖ ପାଇଲା ବୋଲି ସେ ଭାବେ ନୃତ୍ୟ ମଧ୍ୟମାରେ ସେଥିପାଇଁ ଦେଖିବାକୁ ଗଲେ ନାଚିବା ନାଚିବା ବେଳେ ଲୋକମାନେ ଅଧିକ ଖୁସି ଅନୁଭବ କରିଥାନ୍ତି